ହଁ ଦୋକାନରେ ଅଛି ହଁ ଆସିଯାଇଛି ସାର ଆସିଯାଇଛି ଚାଳିଶ ଟଙ୍କା ହଁ ଅଛି ଆଜ୍ଞା ମରିଯିବ ହଁ ସବୁ ସବୁ ଆସିଯାଇଛି ସବୁ ସାର ଆଉ ବିଷ ଆସିଯାଇଛି ହଁ ଆଜ୍ଞା ଖୋଲା ଅଛି ଦୋକାନ ଆସନ୍ତୁ ଆଜ୍ଞା ଆଜ୍ଞା ହେଉ ଠିକ୍ ଅଛି ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆଜ୍ଞା ଆଉ ଆଉ କିଛି ଆଜ୍ଞା ଆଜ୍ଞା ସବୁ ଅଛି ସବୁ ସାର ଆସିଯାଇଛି ଏବେ ନଥିଲା ଶର୍ଟେଜ୍ ଥିଲା ଏବେ ନେଇଆସିଛୁ ଆମେ ଆଜ୍ଞା ସବୁର ସବୁ ନେଲେ ଆଉ ରିହାତି ମିଳିବ ଆପଣ ଯଦି ସବୁରେ ଅଧିକା ଜିନିଷ ନେବେ ଆପଣଙ୍କୁ ରିହାତି ମିଳିବ ତା'ପରେ ବି ଆସନ୍ତୁ ତା'ପରେ ଯଦି ଅଧିକ ଜିନିଷ ନେବେ ସେଥିରେ କିଛି ଅଧିକା କରିବା ଆଉ ଆଜ୍ଞା ଯଦି ସେପଟେ ବି ପଇଁତିରିଶରେ ଥିବ ତ ତାହେଲେ ଠିକ୍ ଅଛି ଆମେ ବି ପଇଁତିରିଶରେ ଦେବା କ'ଣ ଅଛି ଆପଣଙ୍କ ପସନ୍ଦ ଯେଉଁଟା ହେଉ ତ ଠିକ୍ଅଛି ଗୋଟେ ଫୁଲ୍ ଯଦି ନେବେ ତ ପଇଁତିରିଶ ଟଙ୍କାରେ ଦେବା ନା ଆପଣ ଯଦି ଖୋଲା ନେଇଥାନ୍ତେ ତାହେଲେ ଆମେ ଚାଳିଶ କହୁଥିଲୁ ହେଲେ ଖୋଲା ତ ସେମିତି ହୁଏନି ନା ତ ଫୁଲ୍ ଯଦି ନେଇଯିବେ ତାହେଲେ ପଇଁତିରିଶରେ ଦେଇ ନେଇଯିବେ ଆଜ୍ଞା ବଟଲ୍ ପ୍ରତି ଆଉ ଟିକେ ହଁ ଯଦି ଆପଣ ଖୋଲାରେ ନେବେ ତାହେଲେ ସେହି ରେଟ୍ରେ ନେଇଯିବେ ଯଦି ବଟଲ୍ ନେବେ ତାହେଲେ ବଟଲ୍ ପ୍ରତି ଦଶ କୋଡ଼ିଏ ଏମିତି ରିହାତି ମିଳିବ ଆଉ